ହଁ ମୋର ଏକ ବୈଧିକ ପୁସ୍ତକ ଅଛି ସେହି ପୁସ୍ତକ ନାମ ରାମାୟଣ ରାମାୟଣ ସତ୍ୟ ଘଟିତ ଉପରେ ଆଧାରିତ ସତ୍ୟ ଯୁଗରେ ରାଜା ଦଶରଥଙ୍କ ତିନି ରାଣୀ ଥିଲେ କୌଶଲ୍ୟା କୈକେୟୀ ଓ ସୁମିତ୍ରା ସେମାନଙ୍କ ଚାରି ପୁତ୍ର ରାମଚନ୍ଦ୍ର ଭରତ ଲକ୍ଷ୍ଖଣ ଓ ଶତ୍ରୁଘ୍ନ ମାତ୍ର କୌଶଲ୍ୟା ଙ୍କ ପୁତ୍ର ରାମଚନ୍ଦ୍ର କୈକେୟୀଙ୍କ ପୁତ୍ରର ନାମ ଭାରତ ଓ ସୁମିତ୍ରାଙ୍କ ପୁତ୍ର ହେଲେ ଲକ୍ଷ୍ମଣ ଓ ଶତ୍ରୁଘ୍ନ ରାମଚନ୍ଦ୍ର କିଭଳି ଭାବରେ ସୀତା ସୀତାଙ୍କୁ ବିବାହ କରିଥିଲି ଓ ପରି ପିତୃ ସତ୍ୟ ପାଳନ କରି ଚଉଦ ବର୍ଷ ବନବାସ ଅତିକ୍ରମ କରିଥିଲେ ସେ ବିଷୟରେ ବିଭିନ୍ନ ବର୍ଣ୍ଣନା କରାଯାଉଛି ରାମଙ୍କର ଦୁଇଟି ପୁତ୍ର ଥିଲି ଯାହା ହେଉଛି ଲବ କୁଶ ଲବ କୁଶକୁ ଜ୍ଞାନ ପ୍ରଦାନ କରିଥିଲେ ବାଲ୍ମୀକି ମିଶ୍ର ଋଷି ବାଲ୍ମୀକି ଋଷି ବନବାସରେ ଥିଲେ ସେମାନଙ୍କୁ ବନବାସରେ ଶିକ୍ଷା ଦଉଥିଲେ